ନମସ୍କାର ମୁଁ ଜଗନ୍ ଓଡ଼ିଆ ଭାଷା ପାଇଁ ମୁଁ ଗର୍ବିତ ଯୋଉମାନେ ଓଡ଼ିଆ ଶିକ୍ଷା ଜାଣିନାହାନ୍ତି ସେମାନେ ଓଡ଼ିଆ ନୁହନ୍ତି ଓଡ଼ିଶା ଭାଷା ପାଇଁ ମୁଁ ବହୁତ ଗର୍ବିତ ସଂସ୍କୃତି ଭାଷା ପରେ ଆମର ଓଡ଼ିଶା ଭାଷା ଟ୍ରେଣ୍ଡରେେ ଅଛି ଆଉ ଓଡ଼ିଶାର ପୂଜା ପର୍ବ ସଂସ୍କୃତି ଆମର ପୁରୀ ସ୍ଥାନ ସେଥିପାଇଁ ବହୁତ ଗର୍ବିତ ଓଡ଼ିଶା ଭାଷାକୁ ନେଇକି ଓଡ଼ିଶା ଭାଷା ଯେଉଁମାନେ ଜାଣିନାହାନ୍ତି ସେ ଓଡ଼ିଆ ଜାଣିନାହାନ୍ତିି ଓଡ଼ିଶା ପାଇଁ ମୁଁ ବହୁତ ଗର୍ବିତ ଓଡ଼ିଶା ଜନ୍ମ ହେଇଥିବାରୁ ପୁରୀ ସ୍ଥାନ ଓଡ଼ିଶା